ମୁଁ ବଗିଚାରେ ଫୁଲ ଟଗର ଟଗର ମନ୍ଦାର ସୁବିଧି ଫୁଲ ସବୁ ବଗାନ ରେ ଆମେ ବଗିଚାଠାରେ ଲଗେଇ ସବୁ ଲଗାଉଛୁ ଗଛ ବି ଜାମି ଲେମ୍ବୁ କମ୍ବଳା ସବୁ ଲଗେଇ ବଗିଚାରେ ଆମେ ସବୁ ବଗିଚା କରି ଆମେ ସବୁ ଫଳର ମାଧ୍ୟମ କରିପାରୁଛୁ ସବୁ ଫୁଲ ଗଛ ନେଇ ଆମେ ସବୁ ଫୁଲରେ ଟଗର ଫୁଲ ଟଗର ମୁଗମଲି ସେବତି ଫୁଲ ଗୋଲାପ ଫୁଲ ଏମିତି ସବୁ ଫୁଲ ଗଛ ଲଗେଇ ସବୁ ଫୁଲରେ ଆମେ ବ୍ୟବହାର କରିପାରୁଛୁ